ସାଧାରଣତଃ ଆମ ଘରମାନଙ୍କରେ ଆମର ଅବସର ସମୟକୁ କଟାଇବାପାଇଁ ଆମେ ବିଭିନ୍ନ ପଶୁପକ୍ଷୀ ମଧ୍ୟ ରଖିଥାଉ କେତେକ ଘରେ ପଶୁପକ୍ଷୀ ଥାଆନ୍ତି ଏବଂ କେତେକ ଘରେ ପଶୁପକ୍ଷୀ ନ ଥାଆନ୍ତି କିନ୍ତୁ ଯେଉଁମାନେ ପକ୍ଷୀ ପ୍ରିୟ ଯେଉଁମାନେ ପଶୁ ପ୍ରିୟ ସେମାନେ ପଶୁପକ୍ଷୀ ନିହାତି ଘରେ ରଖିଥାନ୍ତି ସେମାନଙ୍କୁ ସେଥିପାଇଁ ଗୁହାଳ ହୋଇଥାଏ କିମ୍ବା ପକ୍ଷୀମାନଙ୍କ ପାଇଁ ପିଞ୍ଜରା ହୋଇଥାଏ କିମ୍ବା ଗଛରେ ବିଭିନ୍ନ ପ୍ରକାର ବସା କରିଥାନ୍ତି ସେମାନଙ୍କୁ ସୁରକ୍ଷା ଦେବାପାଇଁ ଆମେ ମଧ୍ୟ କେତେଗୁଡ଼େ କୌଶଳ ଅବଲମ୍ବନ କରିଥାଉ ସାଧାରଣତଃ ପକ୍ଷୀମାନେ ତ ସବୁଦିନ ଆସନ୍ତି ସବୁଦିନ ଉଡ଼ିକି ପଳାନ୍ତି କିନ୍ତୁ ପକ୍ଷୀମାନଙ୍କୁ ପକ୍ଷୀମାନଙ୍କୁ ରଖିବାପାଇଁ ଆମ ଘର ପାଖରେ ପଛପଟୁ ଯେଉଁ ବଗିଚା ଅଛି ସେ ବଗିଚାକୁ ଆକୃଷ୍ଟ କରିବାପାଇଁ ସେଇ ଯେଉଁ ଗଛ ଅଛି ସେ ଗଛରେ ଛୋଟ ଛୋଟ କୋରଡ଼ ଅଛି କୋରଡ଼ ପାଖରେ ଛୋଟ ଛୋଟ ବସା ମଧ୍ୟ ଅଛି ଆଉ ସେଇଠି ବିଭିନ୍ନ ପ୍ରକାର କୁଟା କାଠି ଏବଂ ଅନ୍ୟାନ୍ୟ ବାଡ଼ିରେ ମଧ୍ୟ ତାଙ୍କପାଇଁ ବସା ତିଆରି କରିଥାଉ ତେଣୁ ସେହି ବସାରେ ପକ୍ଷୀମାନେ ଆସିକି ସେମାନେ ରହିଥାନ୍ତି ରାତିରେ ଆଉ ସକାଳ ହେଲେ ଉଡ଼ିଯାଆନ୍ତି ପୁଣି ସନ୍ଧ୍ୟାହେଲେ ସେହି ବସାକୁ ଆସିକି ସେମାନେ ରହିଥାନ୍ତି ଆମ ବାଡ଼ି ପଟ ବଗିଚାରେ ମଧ୍ୟ ଏହିଭଳି ଦୁଇଟି ବରଗଛ ଅଛି ଯେଉଁଥିରେ କି ପକ୍ଷୀମାନଙ୍କ ପାଇଁ ଛୋଟ ଛୋଟ ବସା ଆମେ ତିଆରି କରିଛୁ ସେ ବସାଟା ଆମେ କୁଟା ନଡ଼ା ନଡ଼ାରେ ମଧ୍ୟ ତିଆରି କରିଚୁ ସେହିଠାରେ ପଶୁପକ୍ଷୀ ପକ୍ଷୀମାନେ ରହନ୍ତି ଏବଂ ସେଠାରେ ମୁଁ ଦେଖିଛି ଯେ ଦଶରୁ ବାରଟା ପକ୍ଷୀ ରହିଛନ୍ତି ଏବଂ ଏହି ପକ୍ଷୀମାନଙ୍କୁ ବଞ୍ଚାଇବା ପାଇଁ ପକ୍ଷୀମାନଙ୍କୁ ସୁରକ୍ଷା ଦେବାପାଇଁ ଆମେ ମଧ୍ୟ ଘରେ କେତେକ ଶସ୍ୟ ଯଥା ଧାନ ଚାଉଳ ଗହମ ମଧ୍ୟ ଆମେ ଦେଇଥାଉ ଯଦି ବି ମୁଁ ନଥାଏ ମୋର ବାପା ମାଆ ମୋର ପିଲାଛୁଆମାନେ ମଧ୍ୟ ପକ୍ଷୀକୁ ସେଇ ଖାଦ୍ୟ ଦେଇଥାନ୍ତି କାରଣ ଖାଦ୍ୟ ନ ଖାଇଲେ ପକ୍ଷୀମାନେ ରହିବେ ନାହିଁ କେବେ ପକ୍ଷୀମାନେ କେବେଳ ଉଡ଼ିଯାଆନ୍ତି ଖାଦ୍ୟ ଖାଦ୍ୟ ଅନୁସରଣ ପାଇଁ ତେଣୁ ପକ୍ଷୀମାନଙ୍କୁ ଯଦି ଆମେ ଖାଇବା ବ୍ୟବସ୍ଥା କରିଥାଉ ନିଜ ନିଜ ବାଡ଼ି ବଗିଚାରେ ତେବେ ସେମାନେ ନିହାତି ଆକୃଷ୍ଟ ହୋଇ ସେହି ବସାକୁ ପଳେଇଆସନ୍ତି ତେଣୁ ଏହି ବସାମାନଙ୍କରେ ସେମାନେ ରହିଲା ଭିତରେ ଆମେ ତାଙ୍କୁ ବିଭିନ୍ନ ଶସ୍ୟ ପାଣି ମଧ୍ୟ ରଖିଥାଉ ଖାଇବାପାଇଁ